ହ୍ୟାଲୋ ଓଲାରୁ କହୁଥିଲେ କି ଆଛା ମୁଁ ଓଲା ବୁକିଂ କରିଥିଲି ଭୁବନେଶ୍ୱର ଯିବା ପାଇଁ ମୁଁ ବିଜୟ କେତନ ଜେନା କହୁଛି ଚାରିଟାରେ ଯିବା ପାଇଁ ହୋଇଥିଲା କିନ୍ତୁ ମୋ'ର କୌଣସି ଗୋଟିଏ ଅର୍ଜେଣ୍ଟିଆ ମିଟିଂ ରହିଗଲା ମୁଁ ଆଉ ଯାଇପାରୁନାହିଁ କିନ୍ତୁ ପଇସାଟା ତ ଆପଣଙ୍କୁ ପେମେଣ୍ଟ କରିଦେଇଥିଲି ସେ ପଇସାଟା ମୋ'ର ଓଲା ୱାଲେଟକୁ ଦେଇଦିଅନ୍ତୁ ପଛରେ ମୁଁ ଯେତେବେଳେ ଯିବି ସେ'ଟାକୁ ମୁଁ ଦେଇଦେବି ଆପଣଙ୍କୁ